ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ ହଁ ଆପଣ ଯେଉଁ ପର୍ସନାଲ୍ ଟ୍ରେନିଙ୍ଗ ନେବେ ବୋଲି କହିଥିଲେ ତ ମୋତେ ଆଗରୁ ଯଦି ଆପଣ ୱେଟ୍ ଲୁଜ୍ କରିବା ପାଇଁ ଚାହୁଁଛନ୍ତି ତ ସକାଳ ଟାଇମ୍ରେ ଖାଲି ପେଟରେ ଏକ୍ସସାଇଜ୍ କରନ୍ତୁ ଏକ୍ସସାଇଜ୍ କରନ୍ତୁ ଜମ୍ପିଙ୍ଗ ଜ୍ୟାକ୍ସ କରନ୍ତୁ ତା'ପରେ ସ୍କିପିଙ୍ଗ ଖେଳନ୍ତୁ ଏଇଟା ଫିଟ୍ ପାଇଁ ମାନେ ୱେଟ୍ ଲୁଜ୍ ପାଇଁ ବହୁତ ଭଲ ତ ଏଇ ହଁ ତା'ଦେହରେ ଆପଣ ଯଦି ଡାଏଟ୍ କରି ଆପଣ ଆପଣ ୱେଟ୍ ଲୁଜ୍ କରିପାରିବେ ଫିଟ୍ ବି ରହିପାରିବେ ଫିଫ୍ଟିନ୍ରୁ ଟେନ୍ କେ ଜି କମ୍ କରିପାରିବେ ୱେଟ୍ ଲସ୍ କରିପାରିବେ ୱାନ୍ ମନ୍ଥ ଭିତରେ ନାହିଁ ପ୍ରୋଟିନ୍ କିଛି ନାହିଁ ଫିଜିକାଲ୍ ଫିଟନେସ୍ ପାଇଁ ଆପଣ ଯେତେ ୱାର୍କ ଆଉଟ୍ କରିବେ ବଡ଼ି ଯେତେ ମାନେ କଷ୍ଟ ହେଲେ ତ ୱେଟ୍ଟା ଲୁଜ୍ ହବନା ଯେତେ ଆପଣ ସ୍କିପିଙ୍ଗ କରିପାରିବେ ତା'ପରେ ରନିଙ୍ଗ ବି କରିପାରିବେ ଜମ୍ପିଙ୍ଗ ଜ୍ୟାକ୍ସ ବି କରିପାରିବେ ମାନେ ଭାତ ଟାଇମ୍ ମାନେ ଗୋଟେ ଟାଇମ୍ ଛାଡ଼ି କି ରୁଟି ଖାଇଲେ ବି ତ ଆପଣଙ୍କ ୱେଟ୍ ଆଉ ସାଲାଡ଼ ତା'ପରେ ଏମିତି ଆଉ ବହୁତ ପାଣି ବି ପିଇଲେ ୱେଟ୍ଟା ଲୁଜ୍ ଅଟୋମେଟିକାଲି ହେଇଯିବ ୱାର୍କ ଆଉଟ୍ଟା ହେଲା ସକାଳ ଆଉ ଇଭିନିଙ୍ଗ ଟାଇମ୍ରେ କେବଳ ଆଉ ଘଣ୍ଟେରୁ ଘଣ୍ଟେ କି ଅଧ ଘଣ୍ଟେ ଦେବେ ବଟ୍ ଘଣ୍ଟେ କଲେ ମାନେ ଠିକ୍ ଦେହ ପାଇଁ ହଁ ଖାଲି ଫିଜିକାଲ୍ ଫିଟନେସ୍ ଦରକାର ଆଉ କିଛି ବି ଦରକାର ନାହିଁ ପ୍ରୋଟିନ୍ ଫ୍ରୋଟିନ୍ ସେ ଗୁଡ଼ାକ ଅଧିକ ୱେଟ୍ ଗେନ୍ କରିବ ସେଥିପାଇଁ ପ୍ରୋଟିନ୍ ନୁହେଁ ଯେତେ ତୁମେ ନ୍ୟାଚୁରାଲ୍ ଉପାୟରେ ତୁମର ୱେଟ୍ ଲୁଜ୍ କରିପାରିବ

ତୁମେ ତୁମେ ୱାର୍ ହାଉସ୍ ଆସିବ ନା ମୁଁ ତୁମକୁ ପର୍ସନାଲ୍ ଟ୍ରେନିଙ୍ଗ ଦେବି ନା କେମିତି ତୁମେ ୱେଟ୍ ଲୁଜ୍ କରିବ ତୁମକୁ ଯଦି ଯାହା ବି ଏ ଡାଉଟ୍ ଅଛି ତୁମେ ପଚାର କେମିତି ୱେଟ୍ ଲୁଜ୍ କରିବ ହଁ ତଥାପି ଆପଣଙ୍କୁ କେତେ କେ ଜି ୱେଟ୍ ଲସ୍ କରିବାକୁ ଅଛି

ହଁ ୱାନ୍ ମନ୍ଥ ଭିତରେ ଆପଣ ଯଦି ରେଗୁଲାର୍ ୱାର୍କ ଆଉଟ୍ କରିବେ ଜମ୍ପିଙ୍ଗ ଜ୍ୟାକ୍ସ ତା'ପରେ ରୋପ୍ ଜମ୍ପିଙ୍ଗ ରନିଙ୍ଗ ଏଇ ଟାଇପ୍ର ୱାର୍କ ଆଉଟ୍ ଯଦି କରିବେ ତା'ହାଲେ ଆପଣଙ୍କ ୱେଟ୍ ଲୁଜ୍ ହବ ଯଦି ଆପଣ ଘରେ କମ୍ଫର୍ଟେବଲ୍ ନାହାନ୍ତି ତା'ହେଲେ ଜିମ୍ରେ ଆସିକି ଲେଗ୍ କରିପାରିବେ ସୋଲଡ଼ର୍ ମାରିପାରିବେ ଚେଷ୍ଟ ମାରିପାରିବେ ତା'ପରେ ଏମତି ବହୁତ କିିଛି କରିପାରିବେ ୱାର୍ମ ଅପ୍ କରିପାରିବେ ଏମିତି ବହୁତ କିଛି ଅଛି ଯେଉଁଗୁଡ଼ା ଏକ୍ସରସାଇଜ୍ ଦ୍ୱାରା ଆପଣ ଆପଣଙ୍କ ୱେଟ୍ ଲୁଜ୍ କରିପାରିବେ ହଁ ଫିଟ୍ନେସ୍ ଷ୍ଟାର୍ଟିଂରୁ ତ ସିକ୍ସ ସିକ୍ସ ହଣ୍ଡ୍ରେଡ଼ ୱାନ୍ ଟୁ ମନ୍ଥ ପାଇଁ ତ ଆପଣ ହଁ ବୁଝିଲେ ତ ଏମିତି ଟାଇପ୍ର ଆମର ଏମିତି ଅଛି ତ ଆପଣ ଯେତେବେଳେ ଚାହିଁବେ ଆସିପାରିବେ ଇଭିନିଙ୍ଗ ଟାଇମ୍ରେ ଆସିପାରିବେ ସକାଳ ଟାଇମ୍ରେ ବି ଆସିପାରିବେ ହଁ ଯଦି କହିବ ହଁ ଯିବି ଆଉ

ଆପଣଙ୍କର ଯଦି କିଛି ଅସୁବିଧା ନ ଥିବ ତ ଆପଣ ନିମାପଡ଼ା ଆସିପାରିବେ ୱାର୍ ହାଉସ୍ ତ ଜାଣିଥିବେ ଜୟଶ୍ରୀ ଛକ ପାଖରେ ହ୍ୟାଲୋ ହଁ ୱାର୍ ହାଉସ୍କୁ ଆସିବେ ତ ସକାଳୁ ସନ୍ଧ୍ୟାବେଳେ ଯଦି ରେଗୁଲାର୍ କଣ୍ଟିନ୍ୟୁୟସ୍ଲି ୱାର୍କ ଆଉଟ୍ କରିବେ ତ ଟେନ୍ କେ ଜି ଭିତରେ ୱାନ୍ ମନ୍ଥ ଭିତରେ ଲୁଜ୍ ହେଇଯିବ ଏଇଟା ଗ୍ୟାରେଣ୍ଟି ଦେଉଛି ହଁ ତୁମେ ଯେବେ ଆସିପାରିବ ଏମିତି କିଛି ଇଏ ନାହିଁ ତୁମେ ଯଦି କାଲିଠୁ ଆସିପାରିବ କିଛି ନାହିଁ ତୁମେ ଆସ ହଁ ହଁ ରଖୁଛି